ଆମର ଏଇ ଅଞ୍ଚଳରେ ଗୋଟିଏ ବିଜୁ ପଟ୍ଟନାୟକ ପାର୍କ ବୋଲି ତ ଅଛି ଯେଉଁଟାକି ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଆକର୍ଷଣୀୟ ପର୍ଯ୍ୟଟନ ରୂପେ ଗ୍ରହଣ କରାଯାଇଛି ଯେଉଁ ଯେଉଁ ପାର୍କଟାକି ମୁମ୍ବାଇ ଭୁବନେଶ୍ୱର ଦିଲ୍ଲୀ ସେମାନେ ସେମାନଙ୍କଠୁ ବି ଏହି ପାର୍କଟି ବହୁତ ପର୍ଯ୍ୟଟନ ଭାବେ ଗ୍ରହଣ କରିଛି କାରଣ ସେଇଠି ସେଠାରେ ଯେପରିକି ସେଠାରେ ଯେପରି ବହୁତ ଖେଳଣା ବିଭିନ୍ନ ପ୍ରକାର ପ୍ରାକୃତିକ ଜିନିଷ ଏପରି ସବୁ ଅଛି ଯେଉଁଟାରେ ଯୋଉଠାରେ କିି ପିଲାମାନେ ଗଲେ ସେଠି ଆକର୍ଷଣ ହୁଅନ୍ତି ସେଠି ସେଠି ଯେପରି ପ୍ରାକୃତିକ ଦର୍ଶନ ଏବଂ ନଦୀ ଗୋଟେ ବହୁତ ବଡ଼ ନଦୀ ବି ଅଛି ସେଇଠି ସେଠି ଦେଖିବାକୁ ବି ବହୁତ ଭଲ ଲାଗେ ସେଇଠି ଏବଂ ସେଠି ଗୋଟେ ଶିବ ମନ୍ଦିର ବି ଅଛି ଯୋଉଟାକି ବଲେଶ୍ଵର ନ ପରେ ପରିଚିତ ସେଠି ବିଭିନ୍ନ ପ୍ରକାର ଲୋକ ଆସି ଆସନ୍ତି ଯେପରିକି ବହୁତ ଦୂର ଦୂର ଜାଗାରୁ ଏପରିକି ଭୁବନେଶ୍ୱର ଦିଲ୍ଲୀ କଟକ ଚାରିଆଡ଼ୁ ଲୋକ ଆସନ୍ତି ସେଇଠି ବୁଲିବା ପାଇଁ କାରଣ ସେଠାରେ ଜାଗା ହିଁ ଏମିତି ଅଛି ଯେଉଁଟା ଯେଉଁଠିକି ସମସ୍ତେ ଏତେ ବୁଲିଲା ପରେ ବି ସେମାନଙ୍କ ମନ ଭୋଗୁନି କାରଣ ସେଠି ବହୁତ ପ୍ରକାର ଖେଳନା ଆସିଛି ଯେପରିକି ଟ୍ରେନ୍ ବସ୍ ଏରୋପ୍ଲେନ୍ ସବୁ ଅଛି ଯେଉଁଟାକି ପିଲାମାନେ ସେଥିରେ ବସି ବହୁତ ଖୁସି ଏବଂ ଆନନ୍ଦ ବି ପାଆନ୍ତି ସେଠାରେ ବହୁତ ଗଲେ ବହୁତ ଭଲ ଲାଗେ ବହୁତ ଆନନ୍ଦ ବି ଦେଇଥାଏ ଏବଂ ସେଇଠି ଗୋଟେ ବେଲେଶ୍ୱର ନପରେ ମହା ମହା ମହାଦେବ ବି ଅଛନ୍ତି ସେଠି ଶିବ ମହାପ୍ରଭୁ ବି ଅଛନ୍ତି ଯେଉଁଟାକି ଆମେ ଦେଖିବାକୁ ବହୁତ ସୁନ୍ଦର ବହୁତ ଭଲ ଲାଗେ ଦେଖିବାକୁ ସେଠି ମନ୍ଦିର ବି ଅଛି ଛୋଟ ଛୋଟ ହେଇକି କେତେ ପ୍ରକାର ମନ୍ଦିର ଅଛି ଯେଉଁଟାକି ଶିବ ମହାପରୁ ଶିବ ମହା ଶିବ ଦେବତା ପୂଜା ପାଆନ୍ତି ସେଠିକି ଦେଖିବା ଜିନିଷ ବହୁତ ଅଛି ପ୍ରାକୃତିକ ଜିନିଷ ଯେପରିକି ମନକୁ ଉତ୍ସାହିତ କରିଦିଏ ଏହିପରି ଜିନିଷ ଅଛି ସେଇଠି ତେଣୁକରି ଆମକୁ ସେଇଠିକି ଯିବାକୁ ଭଲ ଲାଗିଥାଏ ବିଭିନ୍ନ ଚାରିଆଡ଼ୁ ଲୋକ ଆସୁଛନ୍ତି କାରଣ ଯେତିକି ବି ଲୋକ ଆସୁଛନ୍ତି ସମସ୍ତେ କହିଛନ୍ତି ବିଜୁ ପଟନାୟକ ପାର୍କ ଏପରି ଏକ ପାର୍କ ଯେଉଁଟାରେ କି ଏଇ ସବୁ ପାର୍କଠୁ ଏହି ପାର୍କଟି ବହୁତ ନାଁ ବହୁତ ନାଁ କମେଇଛି କାରଣ ଆମେ ବି ସେଠି ସବୁବେଳେ ଏମିତି ଯାଇଥାଉ ବୁଲିବାକୁ ଓ ସେଠି ବହୁତ ପ୍ରକାର ପ୍ରାକୃତିକ ଦର୍ଶନ ବିଭିନ୍ନ ପ୍ରକାର ଖେଳନା ସେଥିରେ ସବୁରେ ଆମେ ବହୁତ ଆନନ୍ଦ ଲାଭ କରିଛୁ ସେଠି ଯାଇ ସେଠି ବୁଲୁଛୁ ସେଠି ରହୁଛୁ ଏବଂ ସେଠି ଭୋଜି ବି କରିଲେ ହଉଛି ଯେଉଁଟା କି ଟିଉସନ୍ ସ୍କୁଲ୍ କଲେଜ୍ରୁ ପିଲାମାନେ ଯେପରି ଭୋଜି କରିବା ପାଇଁ ଆସିଥାଉଛି ବଣଭୋଜି ଯେପରିକି ସେଠି ବଣଭୋଜି କରିବା ପାଇଁ ବି ସୁବିଧା ଅଛି ଯେଉଁଟା କି ପିଲାମାନେ ବଣଭୋଜି କରି ବୁଲି ଖେଳି ଆନନ୍ଦ କରି ସମସ୍ତେ ମନ ଉତ୍ସାହିତ କରିଥାନ୍ତି ଏପରିକି ସବୁ ବି ଜିନିଷ ଅଛି ସବୁ ଜିନିଷ ଯାକ ପାଣି ପାଣିର ବି ସୁବିଧା ମଧ୍ୟ ଭଲ ଅଛି ସେଠି ସବୁ ବି କରିପାରିବେ ଯେମିତି ରହିବା ପାଇଁ ରୁମ୍ ଭଡ଼ା ବି ଦିଆଯାଉଛି ଏବଂ ସେଠି ଆସି ରହି ରହି ବୁଲିବାକୁ ବି ଜାଗାର ଜାଗା ବି ରଖାଯାଇଛି ବୁଲିବା ପାଇଁ ସେଠି ଆସି ରହି ବୁଲିବାକୁ ବି ଯାଉଛନ୍ତି ସେେଣୁ ଆମେ ବିଜୁପଟନାୟକ ପାର୍କକୁ ଆମେ ଗୋଟେ ଏପରି ଏକ ପର୍ଯ୍ୟଟନ ଭାବେ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ ଯେଉଁଟାକି ଆମକୁ ବହୁତ ଭଲ ଲାଗୁଛି